ମହିଳାମାନେ କ୍ରୀଡ଼ାରେ ଜଡ଼ିତ ହଁ ଜଡ଼ିତ ମୁଁ ଜାଣିଥିବା କେତେଜଣ ମହିଳା ହେଲେ ଆମର ପି ଟି ଉଷା ଆଉ ସାଇନା ମିର୍ଜା ପଦ୍ମିନୀ ଦୂତି ସବୁ ଖେଳରେ ସବୁ ଅଛନ୍ତି ଯେଉଁଟା କି ଆମର ପି ଟି ଉଷା ହେଲେ ଦୌଡ଼ ପଦ୍ମିନୀ ଚେସ୍ ଦୂତି ତ ବି ସେହି ଦୌଡ଼ ଆଉ ସାଇନା ମିର୍ଜା ହେଉଛି ଆମର ବ୍ୟାଡମିଣ୍ଟନ୍ ଆଉ ଏଇଟା ମହିଳାମାନଙ୍କ ପାଇଁ କି ଭାରତର ମହିଳାମାନଙ୍କ ପାଇଁ କି ଏରା ସବୁ ଉପଲବ୍ଧ ମହିଳାମାନେ ବି ଆଜିକାଲି ବହୁତ ଖେଳରେ ଭାଗ ନେଇକିରି ସୁଯୋଗ କ୍ରୀଡ଼ା ଓ ସୁଯୋଗ ବିଷୟରେ ସୁଯୋଗ ଉଠାଉଛନ୍ତି ଯେଉଁଟା ସେମାନେ ସେହି ଖେଳରେ ଖେଳି ସାରିଲା ଭଲ ଖେଳିଲା ପରେ ସେମାନଙ୍କୁ ଚାକିରୀ ମିଳି ଯାଉଛି ଘର ଦ୍ୱାର ସବୁ ଆମକୁ ତାଙ୍କୁ ମିଳି ଯାଉଛି ସେ ଖେଳରେ ସେମାନେ ଖେଳିକିରି ସେଇଟା ତେଣୁ ଖେଳର ବର୍ତ୍ତମାନ ବହୁତ ସୁଯୋଗଟା ମହିଳାମାନେ ପାଉଛନ୍ତି ଆଉ